ହଁ ମୁଁ ଗୋଟେ ଜ୍ୟାକେଟେ କିଣିଥିଲି ଏଇ ଶୀତଦିନ ଆରମ୍ଭରୁ ସେ ଜ୍ୟାକେଟେଟି ଭଲ ଲାଗୁନାହିଁ ପିନ୍ଧିବାପାଇଁ କାରଣ ମୋତେ ଏହି ଜ୍ୟାକେଟେଟି ଶୀତଦାଉରୁ ରକ୍ଷା କରିପାରୁ ନାହିଁ ଉତ୍ତାପ ଦେଇପାରୁ ନାହିଁ ସେ ଜ୍ୟାକେଟ ପିନ୍ଧିବା ଦ୍ୱାରା ଅତ୍ୟଧିକ କୁଣ୍ଡେଇ କାଣ୍ଡେଇ ହେଉଛି ଏହାର ପଶମଟି ଉତ୍ତମ ଧରଣର ନୁହେଁ ଉଚ୍ଚମାନର ପଶମ ଏହାର ନୁହେଁ ଉଚ୍ଚମାନର ଉଲୁ ତୁଳା ନୁହେଁ ତେଣୁ ଏ ଜ୍ୟାକେଟେଟି ପିନ୍ଧିବା ପାଇଁ ମାନେ ଶରୀରକୁ ଆରାମ ଦବାପାଇଁ କି ଉପଯୁକ୍ତ ନୁହେଁ ଏହା ଆଁ ଜ୍ୟାକେଟେଟି ପିନ୍ଧନ୍ତି ଶରୀରକୁ ଉତ୍ତାପ ଦିଏ ଶୀତ ଦାଉରୁ ରକ୍ଷା କରେ ଏବଂ ଶରୀରକୁ ଉତ୍ତମ ସାଜସଜାରେ ସଜେଇ ଦେଇଥାଏ ତେଣୁ ଏ ସେ ଦୃଷ୍ଟିକୋଣରୁ ଏ ଜ୍ୟାକେଟେଟି ସେତେ ଉତ୍ତମ ଧରଣର ନୁହେଁ ଯାହାକି ମୋତେ ଶୀତ ଦାଉରୁ ରକ୍ଷା କରିପାରିବ ବା ଉତ୍ତମ ବା ସୁନ୍ଦର ଲାଗିବି ଏଇ ଜ୍ୟାକେଟେଟି ପିନ୍ଧି ମୁଁ ସୁନ୍ଦର ଲାଗିବି ତେଣୁ ଏ ସବୁ କ୍ଷେତ୍ରରେ ସବୁ ଦୃଷ୍ଟିକୋଣରୁ ଏ ଏହି ଜ୍ୟାକେଟେଟି ମୋ ପାଇଁ ଅନୁପଯୁକ୍ତ ଅଟେ